ହଁ ମୁଁ ଦଶରୁ ଦଶ ଲକ୍ଷ ପାଞ୍ଚୋଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ହଜାର ତେଇଶଦୁଇହଜାର ଏକ ଦଶ ହଜାର ପାଞ୍ଚଶହ ଦଶ ତିନିଶହ ଅଠଚାଳିଶ ସାତଶହ ପଇଁଚାଳିଶ